ମୁଁ ପଟାମୁଣ୍ଡେଇ ରୁ ଗାଈ କିଣିବା ପାଇଁ ଚାହେଁ ଏଇଠି କମ୍ ଶସ୍ତା ରେ ମିଳିଯାନ୍ତି ଆଉ ମୋ ପାଖେରେ ଛେଳି ମେଣ୍ଢା ମଇଁଷି ଗାଈ ଆଗରୁ ବି ଥିଲେ ଆଉ ନୂଆ କିଛି କରିବା ପାଇଁ ଚାହେଁ ଏ ପର୍ଯ୍ୟନ୍ତ ମୋର ଇନ୍କମ୍ ତିନି ରୁ ଚାରିଲକ୍ଷ ଭଳିଆ କରିଦେ ଏତିକି